ନୟାଗଡ଼ ଜିଲ୍ଲାରେ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ପ୍ରକ୍ଷାଳୟ ରହିଛି ସାଂସ୍କୃତିକ ଅନୁଷ୍ଠାନମାନ ରହିଛି ପ୍ରାୟତଃ ଦଣ୍ଡନାଚ ଏହି ଅଞ୍ଚଳରେ ପ୍ରସିଦ୍ଧ ଯାହାର ଜନ୍ମଦିନ କିମ୍ବା ବର୍ଷିକିଆ ଯାହା ବି ହେଲେ ସେମାନେ ନାଚ ପାର୍ଟି ଆଣିଥାନ୍ତି ଯେଉଁ ଛୋଟ ଛୋଟ ନାଚ ଯାଇକି କା ଯେମିତି କାଳିୟ ଦଳନ ସୀତାହରଣ ରାମାୟଣ ଏସବୁ ଉପରେ ନାଚ କରାଯାଏ ପ୍ରତି ଗାଁର ପ୍ରତି ସାହିରେ ପ୍ରତି ପଞ୍ଚାୟତରେ ମଧ୍ୟ ନାଟ କରାହୁଏ ଦଣ୍ଡନାଚ ହେଉଛି ମୁଖ୍ୟ ଏଇଠି ମଧ୍ୟ କ୍ରୀଡ଼ା ପାଇଁ ପାର୍କ ମଧ୍ୟ ରହିଛି ଲୋକମାନଙ୍କର ମନୋରଞ୍ଜନ ପାଇଁ ପ୍ରକ୍ଷାଳ ପ୍ରେକ୍ଷାଳୟ ମଧ୍ୟ ରହିଛି ଯେଉଁଠିକି ବଡ଼ ଭଲ ଭଲ ଭଲ ଭଲ ସିନେମା ଆସି ଏଠାରେ ପଡ଼ିଥାଏ ତେଣୁ ସବୁପ୍ରକାର ସୁବିଧା ନୟାଗଡ଼ ଜିଲ୍ଲାରେ ରହିଛି